ଭାରତୀୟ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଭଲ ଅଛି କିନ୍ତୁ ସହରମାନଙ୍କରେ ଭଲ ଅଛି ଗାଁ ମାନଙ୍କରେ ସେତେ ବି ଭଲ ନାହିଁ ସହରମାନଙ୍କରେ ରାସ୍ତାଘାଟର ସୁବିଧା ଯେପରି ଅଛି କି ଦେହ ଖରାପ ହେଲେ ଶୀଘ୍ର ମେ ଡାକ୍ତରଖାନରେ ପହଞ୍ଚି ପାରିବ ଆମ୍ବୁଲାନ୍ସର ବି ସୁବିଧା ଅଛି କିନ୍ତୁ ଗାଁମାନଙ୍କରେ ସେମିତି ସୁବିଧା ନାହିଁ ଗାଁ ମାନଙ୍କରେ ଡାକ୍ତରଖାନା ନାହିଁ ଲୋକମାନଙ୍କର ଦେହ ଖରାପ ହେଲେ ସହର ଯିବାକୁ ପଡ଼ୁଛି ସହର ବହୁତ ବାଟ ତେଣୁ ଲୋକମାନେ ବହୁତ ହଇରାଣ ହେଉଛନ୍ତି ଅନେକ ଲୋକ ବି ମରିଯାଉଛନ୍ତି ସେଥିପାଇଁ ସରକାର ଯଦି ଗାଁମାନଙ୍କରେ ଡାକ୍ତରଖାନାର କିଛି ସୁବିଧା କରନ୍ତେ ଏବେ ବି ଲୋକମାନେ ହଇରାଣ ହେଉଛନ୍ତି ରାତିଅଧରେ ଯଦି ଦେହ ଖରାପ ହେଲା ଲୋକମାନେ ସହର ଯିବାକୁ ପଡ଼ୁଛି ଗାଁମାନଙ୍କରେ ଯଦି କିଛି ବ୍ୟବସ୍ଥା ଥାଆନ୍ତା ଲୋକମାନେ ଗାଁମାନଙ୍କରେ ଚିକିତ୍ସା ହୁଅନ୍ତେ କିନ୍ତୁ ଗାଁମାନଙ୍କରେ କୌଣସି ସୁବିଧା ନାହିଁ